ହଁ ମୁଁ ରୋଷେଇରେ ବହୁତ ସମୟ ବିତାଇବାକୁ ଚାହେଁ ତ ମୁଁ ରୋଷେଇକୁ ବହୁତ ଭଲପାଏ ଏବଂ ବିଭିନ୍ନ ପ୍ରକାର ଜିନିଷ ବନେଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରେ ବହୁତ ସମୟ ବିତେଇବା ପାଇଁ ମୋତେ ରୋଷେଇରେ ବହୁତ ଭଲ ଭଲ ଲାଗେ ଏମିତି କିଛି ରୋଷେଇ ଥାଏ କି ମୁଁ ଜାଣି ହି ନଥାଏ କିନ୍ତୁ ଚେଷ୍ଟା କରେ ସେ ରେସିପିଟାକୁ ବନେଇବା ପାଇଁ ଚେଷ୍ଟା କରେ ସେଇଟା କିନ୍ତୁ ବନେଇବା ପାଇଁ ବହୁ ସମୟ ଲାଗୁ ପଛେ କିନ୍ତୁ ମୁଁ ସେ ରୋଷେଇକୁ ମାନେ ଭଲଭାବରେ ରୋଷେଇ କରି ମାନେ ଖାଇବାକୁ ଦେବା ପାଇଁ ଭଲ ଲାଗେ କିନ୍ତୁ ସମୟ ଏତେ ଲାଗୁ ପଛେ କିନ୍ତୁ ତାକୁ ମୁଁ କରେ